ଓଡ଼ିଆ ଭାଷା ଆମର ସବୁଠୁ ଶ୍ରେଷ୍ଠ ଭାଷା ଯେହେତୁ ଆମେ ଗୋଟିଏ ଓଡ଼ିଆ ଆମେ ଓଡ଼ିଆକୁ ଆମେ ସବୁବେଳେ ଓଡ଼ିଆ ଭାଷାକୁ ଆମେ ଗୁରୁତ୍ଵ ଦବା ଆମେ ଜନ୍ମରୁ ପ୍ରଥମେ ଜନ୍ମ ହେଉ ଯେତେବେଳେ ଆମେ କଥାଟା ଶିଖିଲୁ ସେତେବେଳେ ଆମେ ଆମ ପାଟିରୁ ଆଗ ମା ଭାଷାଟି ବାହାରିଥାଏ ଯେହେତୁ ସେ ମା ହେଉଛି ଆମର ଓଡ଼ିଆ ତେଣୁ ଆମେ ଓଡ଼ିଆ ଆମ ପାଇଁ ସବୁଠୁ ପ୍ରଧାନ ଓଡ଼ିଆ ଭାଷାକୁ ଆମ ଗଣମାଧ୍ୟମରେ ବି ମଧ୍ୟ ଶିକ୍ଷା କ୍ଷେତ୍ରରେ ବହୁତ ଅଗ୍ରସର କରିଛନ୍ତି ବହୁତ ସମ୍ମାନ ବି ଦେଇଛନ୍ତି ଆମ ଭାଷାକୁ ବହୁତ ସମ୍ମାନୀତ କରିଛନ୍ତି ବି ଆମ ଓଡ଼ିଆ ଭାଷାକୁ ସବୁବେଳେ ସବୁ ସ୍କୁଲ କଲେଜ ହେଉ କି ସବୁ ପ୍ରାଥମିକ ସ୍କୁଲ ମାନଙ୍କରେ ଇଂଲିଶ୍ ମିଡ଼ିୟମ ହେଲେ ବି ସୁଦ୍ଧା ସେଠି ଇଂଲିଶ୍ ବହିର ବହି ଥିଲେ ବି ସୁଦ୍ଧା ଆମ ଓଡ଼ିଆ ଭାଷାର ସେଠି ପାଠ ମଧ୍ୟ ପଢ଼ା ଯାଇଥାଏ ତେଣୁକରି ଆମେ ଆମେ ଯେହେତୁ ଓଡ଼ିଆ ଆମ ଭାଷା ବି ଓଡ଼ିଆ